ମୁଁ ତ ପ୍ରାୟେ ଏଇ ସବୁ ଚିତ୍ର ବନାଏ ପ୍ରାୟେ ସବୁଦିନ କିଛି ନା କିଛି ଚିତ୍ର ବନାଏ କିନ୍ତୁ ଧରା ଯାଉ ଶାରୀରିକ ପ୍ରୋବ୍ଲେମ୍ କିମ୍ବା ଦେହ ଭଲ ନଥାଏ ମୁଣ୍ଡ ବଥା ହଉଥାଏ ତେବେ ବନାଇନି ମାନେ ଭଲ ଲାଗେନି ସେଥିପାଇଁ ବନେଇଥାଏ ତା ପାଇଁ ଆଗ୍ରହ ହୁଏନି ନହେଲେ ପ୍ରାୟ ସବୁଦିନ ବନାଏ ସେହିଭଳି କୌଣସି ପ୍ରୋବ୍ଲେମ୍ ମନ ମନ ଭଲ ନଥାଏ ଏଇ ଦୁର୍ବଳିଆ ଲାଗିଲେ ସେହିପରି ମୁଣ୍ଡ ବୁଲେଇଲେ ସେହିପରି ଚିତ୍ର ବନାଏନି ନହେଲେ କେବେ ନା କେବେ କେବେ ନା କେବେ ମ ପ୍ରତିଦିନ କିଛି ନା କିଛି ହେଲେ ବି ଚିତ୍ର ମୁଁ ଚିତ୍ରକର କରେ ଆଉ ବଡ଼ ବଡ଼ ଆର୍ଟିଷ୍ଟ୍ ମାନଙ୍କୁ ଦେଖିଲେ ମଧ୍ୟ ମୁଁ ଆଗ୍ରହ ଯୋଗ ହୁଏ ଯେ ସେମାନେ କିଭଳି କରୁଛନ୍ତି ଯିଏ ମାନେ ଏମିତି ଚିତ୍ର କରନ୍ତି ଯେ ଯେମିତି ଜୀବନ୍ତ ଟାଇପ୍ର ଲାଗେ ମାନେ ଯେକୁ ଦେଖୁଚେ ଆମେ ଯେମିତି ଆଗରେ ପୁରା ଜୀବନ୍ତ ମାନେ ସେମାନେ କି ସେମାନେ ପୁରା ଡିଟୋ ଜିନିଷଟାକୁ ବନେଇ ଦିଅନ୍ତି ପୁରା ସେଇଟାକୁ ମୁଁ ବି ଭାବେ ଯେ ଆଗ୍ରହ ହୁଏ ମୁଁ ବି ଦିନେ ଏମିତି କିଛି ବନେଇବି ଯେମିତି ପୁରା ମୋ ଟାକୁ ଦେଖିବେ ଲୋକ ଏ କହିବେ ନା ଏଇଟା ଜୀବନ୍ତ ଭଳିଆ ଲାଗୁଛି ସେଇଭଳି ମୋର ବି ଆଗ୍ରହ ବଢ଼େ ସେମାନଙ୍କୁ ଦେଖିଲା ପରେ ମୁଁ କୁହେ ଯେ ମୋର ବି ମୁଁ ଚେଷ୍ଟା କରେ ଯେମିତିକି ତାଙ୍କ ଭଳିଆ କରିବି ଏବଂ ତାଙ୍କ ଭଳିଆ ଉନ୍ନତି କଲେ ତାଙ୍କ ଭଳିଆ ମୁଁ ସେମାନେ ଯେ ଷ୍ଟେଜ୍ରେ ଅଛନ୍ତି ମୁଁ ବି ସେଇ ଷ୍ଟେଜ୍ରେ ଥିବି ମୋତେ ବି କିଛି ଗର୍ବ ଅନୁଭବ କରିବି ସମସ୍ତେ ଚିହ୍ନିବେ ମୋତେ ଜାଣିବେ ଯେ ଏ ଗାଁର ପିଲା ସିଏ ଏବେ ଆଗରୁ ଏମିତି ଅଙ୍କନ କରୁଥିଲା ଏବେ ଏବେ ଗୋଟେ ବଡ଼ ଷ୍ଟାର୍ଟ୍ ମାନେ ଆର୍ଟିଷ୍ଟ୍ ହେଇପାରିଛି ସିଏ ବହୁତ ବଢ଼ିଆ ଏବେ ଆର୍ଟିଷ୍ଟ୍ କରୁଛି